ଏଇ କିଛିଦିନ ତଳେ ମୁଁ ଗୋଟେ ପାୱାର୍ ବ୍ୟାଙ୍କ କିିଣିବା ପାଇଁ ଯାଇଥିଲି ସେଠୁ ଗୋଟେ ଆମ୍ରରନ୍ର କଲି ତାହା ସେଟା ଦଶ ହଜାର ଏମ୍ଏଚ୍ର ତା ଭଲ ପଡ଼ିଲା ସେଥିରେ ଦଶ ହଜାର ଏମ୍ଏଚ୍ରେ ମୋବାଇଲ୍ ଚାର୍ଜିଂର ସୁବିଧା ଅଛେ ଏବଂ ଲାଇଟ୍ର ବି ସୁବିଧା ଅଛି ସେ ସେଟା ବହୁତ ଭଲ ପଡ଼ିଲା